ଆଉ ଭାଇ କ'ଣ ଖବର ଆଉ କ'ଣ ଚାଷବାସ କେମିତି କ'ଣ ଚାଲିଛି କ'ଣ ଆଉ କ'ଣ ଆମର ତ ଇଆଡ଼େ ସେଇଆ ପାଣି ଅସୁବିଧା ଯେ ପଡ଼ିଛି ଯେତେବେଳେ ପାଣି ଦରକାର ଯେତେବେଳେ ନିଲ୍ ଯେତେବେଳେ ଧାନ ଅମଳ ହେଲା ବେଳକୁ ଯେତେବେଳେ ବାରିକି ଧାନ ଆସିବ ସେହି ଟାଇମରେ ବର୍ଷା ହେଉଛି କ'ଣ କରିବ ମଣିଷ ଆଉ ଆଉ ଯାହା ବିହନ ଫିହନ ପଡ଼ିଥିଲା ତ କ'ଣ ସବୁ ଗଲା ଗଜା ହେଇଗଲା ଆଉ ଭଲ ଏଥର ନାଇଁ ଆଉ ଇଏ ଯେଉଁ ସାର ଫାର ବାହାରିଲାଣି ଆଉ କାଇଁ ପଡ଼ିଛି ଚାଷ କଥା ଆଉ ତୁମ ଆଡ଼େ କ'ଣ କେମିତି କ'ଣ ହେଇଛି ତୁମ ଆଡ଼େ କ'ଣ କେମିତି କ'ଣ ଚାଷବାସ ହେଇଛି କ'ଣ ଏଥର ଆଉ କ'ଣ ତୁମ ଆଡ଼େ ହାତରେ କାଟୁଛ ଧାନ ନା କ'ଣ ମେସିନ୍ ଫେସିନ୍ ଆମର ତ ସବୁ ହଇଚଇରେ କାଟି ଦେଉଛୁ ଇଏ ଯାହା ମଜୁରୀ ହେଲାଣି ଲୋକ ନେଉଛନ୍ତି ଆଉ ଧାନ ତୁମେ ରୋଇବ ଧାନ କାଟିକି ଖଳାକୁ ଆଣିଲା ପର୍ଯ୍ୟନ୍ତ ଯେତିକି ଟଙ୍କା ନ ଖର୍ଚ୍ଚ କରିଥିବ ତୁମେ ଆଉ କ'ଣ ସେଥିରୁ ଲାଭ ପାଇବ ଆମେ ସବୁ ଏଥର ହଇଚଇ ପକାଇ ଦେଇଛୁ ହଇଚଇରେ ସବୁ କାଟୁଛୁ ତୁମେ କ'ଣ କେମିତି କାଟିଲ ହାତରେ କାଟିଛ ନା ପକାଇଥିଲ ଆଉ କ'ଣ ତୁମ ଆଡ଼େ ଖରାଦିନେ ଚାଷ ହେଉଛି ନା ହେଉନି ନା କେବଳ ବର୍ଷା ଦିନିଆ ଚାଷ

ଆଉ କୁହନି କୁହନି ଇଏ ବିହନ ରେଟ୍ ଯାହା ତ ହେଲାଣି ଆଉ କ'ଣ କହିବ ବିହନ ରେଟ୍ ଯାହା ସବୁ ରେଟ୍ ତ ବଢ଼ିଲାଣି ହଁ ଆମର ତ ଖରା ଦିନିଆ ଧାନ ନାଇଁ ପାଣି ଫାଣି ସୁବିଧା ନାଇଁ ଆମର ଏଇଠି ବର୍ଷା ଦିନିଆ ଧାନ ଯାହା ଆଉ ଲୋକ ସବୁ ମୁଗ ବିରି ସବୁ ବୁଣି ଦେଇଛନ୍ତି ଆଉ ହଁ ସବୁ ତ ରାସାୟନିକ ସାର ପଡ଼ି ସବୁ ତ ନଷ୍ଟ ହେଇଗଲାଣି ଆଉ କ'ଣ ଭଲ ଆଉ ଫସଲ କାଇଁ ଲାଭ କାଇଁ ଚାଷୀ ତ ସବୁ ହତାଶିଆ ହେଲେଣି ଆଉ କ'ଣ କାଇଁ ହଁ ହଉ ଯାହା ସେ ବର୍ଷ ଉପରେ ନିର୍ଭର କରିବ ଯାହା ଚାଷ ଯେମିତି ହେବ ଆଉ ହଁ ହଉ ଭାଇ ହଉ ଭାଇ